ହ୍ୟାଲୋ ଏହିଟା ଦୀପକ ରେଷ୍ଟୁରାଣ୍ଟ୍ ଲାଗିଛିକି ମୁଁ ସୁରଭି ବିଶୋଇ କହୁଥିଲି ଗୁଡ଼ୁରି ସାହିରୁ ମୋର ଟିକେ ଦରକାର ଥିଲା ଭାତ ଡାଲି ଖଟା ତରକାରି ମାଛ ଛତୁ ଆପଣ ଏ ଅର୍ଡ଼ର୍ ଟା ରଖନ୍ତୁ

ବାରଟା ହେଲେ ବାରଟା ସମୟରେ ଟିକେ ପଠାଇଦେବେ ରଖୁଛି